ହ୍ୟାଲୋ ଭଲ୍ ଆଜିକାଲି ତ ଛୁଆମାନେ ଅନଲାଇନ୍ରେ ପଢ଼ିଲେ ନା ହୁଁ ହଁ ମୋବାଇଲ୍ ଦେଉଛନ୍ତି ପାଠ୍ ପଢ଼ବାର୍ ଲାଗି ଘରେ ଆଉ ଗେମ୍ ଖେଳୁଛନ୍ ଛୁଆମାନେ ଘରେ ସେ ପଠଉଛନ୍ ମୋବାଇଲ୍ ଦେଇକରି ହେନ୍ତି ହେଉଛନ୍ତି ଛୁଆମାନେ

ମୁଁ ତ ପ୍ରଧାନ ଶିକ୍ଷକ ମୁଇଁ ଯେବେ ଅଫିସ୍ କାମରେ ବ୍ୟସ୍ତ ହେଇଯାଉଛି ଆଡ଼େ ପିଲାମାନଙ୍କୁ ଧ୍ୟାନ ନାଇଁ ଦେଇପାର୍ବା ହଁ ମୁଁ ଯାଆନ୍ତି ଦେଖା କର୍ମାଁ ସରକାର ତ ନିୟମ ସେମତି କରିଛନ୍ତି ନା ଆମେ ସରକାରଙ୍କ ନିୟମ ବଦଲେଇ ପାର୍ମାଁ ନାଇଁ ତ ଉପରୁ କେତେ ପ୍ରେସର୍ ଉପରୁ କେତେ ପ୍ରେସର୍ ରହିଛି ନା ମୁଁ ଜାଣିଛି ନା ହଁ କେଉଁ ଏ ଯେଉଁ କାଗଜପତ୍ରରେ ଲେଖାଲେଖି କରିଲା ବେଲ୍କେ ଟାଇମ୍ ହେଇଯାଉଛେ ନା ଟିଚର୍ମାନେ ତ ଫ୍ରି ପଢ଼ାଇବେ କାରଣ ଛୁଆମାନେ ଆସିବାର୍ ନାହିଁ ପିଲାମାନେ ଆସିଲେ ପଢ଼ାଇବେ ନା ପିଲାମାନେ ତ ସଭିଏଁ ଘରେ ରହିଲେ ଆଉ କିଏ ଆସୁଛି ଯେ ଏ ଟିଚର୍ମାନେ ପଢ଼ାଇବେ ଛୁଆମାନଙ୍କୁ

ଆମ ସ୍କୁଲ୍ରେ ବି ସେମତି କ'ଣ ହେଇଛି ହଁ ସବୁ ଛୁଆ ସବୁ ଛୁଆମାନେ ଡର୍ ନାଇଁ ସେ ବି କ୍ଲାସ୍ କଲେନ ହୁଁ ହଁ ସେଟା ବି ସତ କଥା ହଉ ତାହେଲେ ପରେ କଥା ହବା